ମୁଁ ସବୁବେଳେ ଗୀତ ବହି ପଢ଼ିଥାଏ କାହିଁକିନା ମତେ ମତେ ଗୀତ ଗାଇବାକୁ ଭାରି ଭଲ ଲାଗେ ମୁଁ ଗୀତ ବହି ପଢ଼ୁଥିବା ବେଳେ ବହିରେ ଲେଖା ହୋଇଥିବା ଶବ୍ଦକୁ ବୁଝିଥାଏ ମୁଁ ସାରା ଜୀବନ ପାଇଁ ଗୋଟିଏ ଶ୍ରେଣୀର ବହିକୁ ପଢ଼ି ରହି ପାରିବିନାହିଁ କାହିଁକିନା ମତେ ଆହୁରି କିଛି କଥା ଜାଣିବାର ଅଛି ସେଥିପାଇଁ ମତେ ଅଲଗା ଅଲଗା ବହି ପଢ଼ିବାକୁ ପଡ଼ିବ ସେ ପୁସ୍ତକଗୁଡ଼ିକ ହେଲା ଯେମିତିକି ସମାଜ ବିଷୟରେ ଲେଖାଥିବା ବହି ଯେକୌଣସି ଶିଖିବାପାଇଁ ମିଳୁଥିବା ବହି ଓ ପୌରାଣିକ ବହି